ହ୍ୟାଲୋ ହଁ କ'ଣ ଦେବା କ'ଣ ନବ ଗାଡ଼ି ଗାଡ଼ି ବି ନାଇଁ ଯେ ଆରେ ରେଟ୍ ଟିକେ ବଢ଼ିଛି ହଁ ଏଇନା ଶହେ ଟଙ୍କା ହେଇ କୋଡ଼ିଏ ଟଙ୍କା ବଢ଼ି ଯାଇଛି ହଁ ପରା ସବୁ ହଁ ଯେ ଆମେ କିରା କରିବୁ ଆମକୁ ତ ଏଇନା କିଣା ପଡ଼ୁଛି ଆମର ବି ବାହା ଏବା ସବୁ କଲାବେଳକୁ ଶହେ ଟଙ୍କା ଲେଖା ନହେଲେ ଆମକୁ ପୋଷଉନି ପରା ନାଇଁ ଅଶୀ ସତ ସତୁରୀ ତ ହବନି ତୁମେ ନେଉଛ ବୋଲି ଡେଲି ପଞ୍ଚାନବେରେ ଦେବି ଆଉ ନେଉଛ ଯେ କିରା କରିବୁ ଆଉ ଦେଖୁଛ ନାଇଁ ସବୁ ତ ରେଟ୍ବାଟ୍ ବଢ଼େଇ ଦେଇିଛି ସରକାର ଆମକୁ ବି କିଣା ପଡ଼ୁନି ପୁରା ଅଶୀ ଟଙ୍କା ଏଇନା ବାଇଗଣଟା ଟିକେ ବଢ଼ିଥିଲା ଯେ ଏଇନା ଟିକେ କମ୍ ଅଛି ଷାଠିଏ ଟଙ୍କା ଅଛି ଆଉ ସେଟା ତୁମେ ଯଦି ନେବ ଟିକେ ଅଧିକା ହେଲେ ପାଞ୍ଚ ଟଙ୍କା କମେଇଦେବା ଆଉ ଦେଖ ଔଷଧ ମଞ୍ଜି ମୁଁ ଯାଇ କିିଣିଲାବେଳକୁ ରେଟ୍ବାଟ୍ ସବୁ ବଢ଼ିଯାଉଛି ବୁଝିଲ କି ନାଇଁ ଲୋକ ଫୁଣି ଲାଗୁଛନ୍ତି ସବୁ ତ ରେଟ୍ବାଟ୍ ବଢ଼ୁଛି ଆମେ ହେଲେ କିରା କରିବୁ ଆମକୁ ପୋଷେଇଲା ଭଳିଆ କରୁଛୁ ଆଉ ହଁ ହେଇଟା ତ ଚହ୍ନିଛୁ ବୋଲି ତ ସବୁବେଳେ ନେଉଛ ବୋଲି ପାଞ୍ଚ ଟଙ୍କା ଲେଖା କମାଉଛି ତୁମେ ତ କହୁଛ ଯେ କିରା ରେଟ୍ ହଉ ତ କେବେ ଆଇବ ଫୁଣି ନବ ହେଲେ ନବ ଆଉ କିରା କରିବା ଦେବା ଆଉ ଲସ୍ ହେଲେ ହେଲା ଆଉ

ହଁ ହଁ ଟମାଟୋ ଲଙ୍କା ଲେମ୍ବୁ ସବୁ ଅଛି ହଉ ହଉ ଠିକ୍ ଅଛି